ଫୋଟୋଗ୍ରାଫିକ୍ ଲାଗି ଆମ ଘରେ ଯେନ୍ତା ମତେ ବହୁତ୍ କିଛି ସେବା କରସନ୍ ଯେନ୍ତାକି ପଏସା ବି ଦେସନ୍ ଇ କ୍ୟାମେରା କିଣ୍ବାର୍ ଲାଗି ଆରୁ ପବ୍ଲିକ୍ ହେଉ କି ସୋସିଆଲ୍ ମିଡ଼ିଆରେ ଯେନେ ବି ମୁଇଁ ଫୋଟୋ ପୋଷ୍ଟ୍ କଲେ ବହୁତ୍ ଲୋକ ମତେ ମେସେଜ୍ କରିକିନା ବି କହେସନ୍ ଭାଇ ତମେ ଯେନ୍ ଫୋଟୋ ଛାଡ଼ିଛ ଭାଇ ବହୁତ୍ ବଢ଼ିଆ ହେଇଛେ ବହୁତ୍ ବଢ଼ିଆ ଏଡ଼ିଟିଙ୍ଗ୍ କରିଛ ବହୁତ୍ ବଢ଼ିଆ କ୍ଲିକ୍ କରିଛ ବହୁତ୍ ବଢ଼ିଆ ଫୋଟୋଗ୍ରାଫିକ୍ ଅଛେ ଭାଇ ମତେ ବି କରିଦିଅ ବୋଲିକିନା ସବୁ ଲୋକ୍ କହେସନ୍ ଆଉ କିଛି ପଏସା ବି ଦେସନ୍ ଭାଇ ଫୋଟୋ ଏଡ଼ିଟିଙ୍ଗ୍ ଲାଗି ଭିଡ଼ିଓ ଏଡ଼ିଟିଙ୍ଗ୍ ଲାଗି ଭାଇ ଆଉ ଆମର୍ ପରିବାର ରୁ ବି ବହୁତ୍ କିଛି ମକେ ସହଯୋଗ କରସନ୍ ଯେନ୍ତା ଡ଼୍ରୋନ୍ ନାଇଁ ନ ବୋଏଲେ ଡ଼୍ରୋନ୍ କିଣ୍ବାର୍ ଲାଗି ବି କିଛି ପଇସା ଦେସନ୍ ଆଉ କ୍ୟାମେରାର ଯଦି କିଛି ପ୍ରୋବ୍ଲେମ୍ ବି ହେଲା ବେଲେ ପଏସା ଦେସନ୍ ଆଉ ଆମ ଘରେ ଯେନ୍ତା ବି କହୁଛନ୍ତି ତୁଇ ଗୁଟେ ଷ୍ଟୁଡ଼ିଓ କରିପକା ବାବୁ ଷ୍ଟୁଡ଼ିଓରେ ବସିକିନା ଖାଲି ତୁଇ ସବୁ ଫୋଟୋଗ୍ରାଫି କର୍ ସବୁ ଭିଡ଼ିଓଗ୍ରାଫି କର୍ କିଛି ମ୍ୟାରେଜ୍ ନିକେ ଯାଇକିନା ବି ଭିଡ଼ିଓ ସୁଟିଙ୍ଗ୍ କର୍ କି ଆଉଟ୍ ଇନକମ୍ ଜାଣା ବି ହେଉଛେ ବାହାରୁ ସବୁ କିଛି ଫୋଟୋଗ୍ରାଫିକ୍ ଦ୍ଵାରା ବି କର୍ ବୋଲିକିନା ବି ଆମର୍ ଫ୍ୟାମିଲି ଆଉ ଫୋଟୋଗ୍ରାଫିକ୍ ବହୁତ୍ ଦୂର୍ କେ ନେବାକେ ଚାହେଁସନ୍ ଆମ ଘରେ